ମୋର ପାଞ୍ଚଟି ତାରିଖ ର ନାମ ହେଲା ପନ୍ଦର ଆଠ ଦୁଇ ହଜାର ଦଶ ଅଠର ଚାରି ଦୁଇ ହଜାର ବାର କୋଡ଼ିଏ ପାଞ୍ଚ ଦୁଇ ହଜାର ଅଠର ପାଞ୍ଚ ସାତ ଉଣେଇଶଶହ ଅଶି ଛଅ ପାଞ୍ଚ ଉଣେଇଶଶହ ସତୁରି